ଭାରତ ଗୁଟେ ଜନ ବହୁଳ ଦେଶ ଏ ଜନ ବହୁଳ ଦେଶରେ ହଜାର ହଜାର ଛାତ୍ର ଛାତ୍ରୀ ସବୁ ବେକାର୍ ହେଇକିରି ବସିଛନ୍ ସରକାର୍ ଚାକିରୀ ଦେଲେ କେତେ ଦବା ପ୍ରତିବର୍ଷ ହଜାର୍ ହଜାର୍ ଛାତ୍ର ଛାତ୍ରୀ ବେକାର୍ ହେଇକିରି ବସିଛନ୍ ସେ ଛ୍ରାତ ଛାତ୍ରୀ ମାନ୍ କୁ ଥଇଥାନ୍ କର୍ବାର୍ ଲାଗି ସରକାର୍ ବିଭିନ୍ନ ନିୟମ୍ କରିଛନ୍ ଆର୍ ସାହଯ୍ୟ ବି କରୁଛନ୍ କେନ୍ତି ବେଲେ ଗୁଟେ ଯଦି ଉଦ୍ୟୋଗୀ ଟେ ଗୁଟେ ଛାତ୍ର ଯଦି ଉଦ୍ୟୋଗୀ ଟେ ସେ ଯଦି କିଛି ବିଜ୍ନେସ୍ କର୍ବାର୍ ଲାଗି ଚାହୁଁଛି ବ୍ୟବସାୟ କର୍ବାର୍ ଚାହୁଁଛି ସେ ତାକେ ସମର୍ଥନ କରିକିରି ସରକାର୍ ଲୋନ୍ ବାଡ଼ି ବି ଦଉଛନ୍ ସେ ଯେନ୍ତି କିରି ଭଲ୍ ଭାବରେ ବଞ୍ଚି ପାର୍ବା ସେ ତାକେ ସରକାର୍ ଦେଖୁଛନ୍ ଇ ତାର୍ ପରେ ବିଭିନ୍ନ ସଂସ୍ଥା ଅଛନ୍ ଯେନ୍ ସଂସ୍ଥାମାନେ ଗାଁ ମାନ୍ ଙ୍କେ ଯାଇକିରି ଋଣ ଦଉଛନ୍ ଆର୍ ସେ ଋଣ କେ ବ୍ୟବହାର କରିକିରି ବିଭିନ୍ନ ଲୋକ ବିଭିନ୍ନ ଭଲ୍ ବ୍ୟବସାୟ କରିକିରି ବଞ୍ଚୁଛନ୍ ଯେନ୍ତା ଗୁଟେ ଗାଁ ଗହଳର ଗୁଟେ ଲୁକ୍ ଟେ ସେ ଛେଲି ଚାଷ୍ କରିକିରି ବଞ୍ଚିପାର୍ବା ବତକ ଚାଷ୍ କରିକିରି ବଞ୍ଚିପାର୍ବା କୁକୁଡ଼ା ଚାଷ୍ କର୍ବା କି ଗାଈ ଦୁଇ ଚାର୍ ପଟ୍ ରଖ୍ବା କି ମାଛ ଚାଷ୍ କର୍ବା ଏହି ସବୁ ଯଦି କର୍ବାର୍ ଲାଗି ବାହାର୍ଲେ ସରକାର୍ ସେମାନଙ୍କୁ ପ୍ରୋତ୍ସାହନ କରୁଛେ ଆର୍ ଋଣ ଦେଇକିରି ସାହଯ୍ୟ କରୁଛେ